ଆମ ଗ୍ରାମ ପଞ୍ଚାୟତ ପୁରୀନ୍ଦା ଆମ ଘର ହେଉଛି ସଂସାର ଆମର ଘରଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ତିନି କିଲୋମିଟର୍ ଏବଂ ଆମ ଗାଁରେ ପଞ୍ଚାୟତରେ ସରପଞ୍ଚଙ୍କ ନାମ ହେଉଛି ଚୈତନ୍ୟ ହେମ୍ରମ୍ ଆମ ଗାଁରେ କୂଅ ହେଲା କିମ୍ବା ଗଡ଼ିଆ ବା ଏମିତି ପାଣି ପାଇଁ ସୁବିଧା ରାସ୍ତା କାମ ସେଠାରେ ମଧ୍ୟ ଯୋଗଦାନ ଦିଅନ୍ତି ଆମ ଗାଁର ଉନ୍ନତି କେମିତି ହେବ ସେଥିପାଇଁ ସେମାନେ କୌଶଳ କରନ୍ତି ଚେଷ୍ଟା କରନ୍ତି ଏବଂ ଯେମିତି ରାସ୍ତାଘାଟ ଭଲ ରହିବ ପାଣି ପିଇବା ପାଇଁ ସମସ୍ତେ ପାଇପାରିବେ ଏବଂ ଯିବା ଆସିବା ପାଇଁ ଅସୁବିଧା ଯେପରି ନ ହୁଏ ଏବଂ ଛୁଆମାନେ ଖେଳିବା ପାଇଁ ପଡ଼ିଆ ମଧ୍ୟ କରିଦିଅନ୍ତି ଏହିପରି ଏବଂ ଟଙ୍କିକିଆ ଚାଉଳ ଦିଆହେଉଛି ଏବଂ ସେଥିରେ ସେଥିରେ ପୁଣି ସାହାଯ୍ୟ କରନ୍ତି ସେଥିରେ ଅନ୍ତର୍ଭୁକ୍ତ ରହିକରି ସେମାନେ ନିଜେ ମଧ୍ୟ ବାଟିକରି ଦିଅନ୍ତି ଏବଂ ଭତ୍ତା ମଧ୍ୟ ଦିଅନ୍ତି ବୟସ୍କ ଲୋକଙ୍କୁ ବି ମଧ୍ୟ ଦିଅନ୍ତି ଏବଂ ହ୍ୟାଣ୍ଡିକାପ୍ ଲୋକଙ୍କୁ ଦିଅନ୍ତି ବିଧବାମାନଙ୍କୁ ଦିଅନ୍ତି ସେଠି ମଧ୍ୟ ସେମାନେ ସାହାଯ୍ୟ କରନ୍ତି ସେଠି ଯୋଗଦାନ ଦେଇକରି ଆମକୁ ଦିଅନ୍ତି ଏବଂ ଶାନ୍ତି ଶୃଙ୍ଖଳା ଭାବରେ ଆମକୁ ଦିଅନ୍ତି